ଚିତ୍ରାଙ୍କନ ଆରମ୍ଭ କରିବା ପାଇଁ ପିଲାମାନଙ୍କ ଉପଯୁକ୍ତ ବୟସ ଅତି କମ୍ ବୟସରୁ ଆରମ୍ଭ ହୁଏ ସେଥିପାଇଁ ଅଭିଭାବକ ମାନେ ପିଲାମାନଙ୍କୁ ଛୋଟବେଳରୁ ହିଁ ଉପଯୁକ୍ତ ଶିକ୍ଷା ଦେଇଥାନ୍ତି କେତେବେଳେ ସେମାନେ ପ୍ଲେ ସ୍କୁଲ୍ ଯାଆନ୍ତି ବା ନର୍ସରୀରେ ପଢ଼ିବା ପାଇଁ ଯାଆନ୍ତି ତିନିବର୍ଷ ହେଲା ପରେ ସେମାନଙ୍କୁ ପ୍ଲେ ସ୍କୁଲ୍କୁ ପଠାଯାଏ ପ୍ଲେ ସ୍କୁଲ୍ରେ ସେମାନେ ତାହା ଶିଖନ୍ତି ଏତେ ଛୋଟ ବୟସରୁ ପିଲାମାନଙ୍କୁ ଚିତ୍ରାଙ୍କନ କରିବାର ଉପଯୁକ୍ତ ସମୟ ବୋଲି ମୁଁ ଭାବେ ଏବଂ ସେ ସମୟରୁ ହିଁ ପିଲାମାନେ ଜ୍ଞାନବାନ ବୁଦ୍ଧିମାନ ହେବାର ବିଶ୍ୱାସ ଶିଖିଥାନ୍ତି ଏଇ ଛୋଟ ସମୟରେ ସେମାନେ ଏହି ଚିତ୍ରାଙ୍କନ କରିବାକୁ ଅତି ଖୁସିରେ କରିଥାନ୍ତି ଏବଂ ଶିଖିଥାନ୍ତି